ମୋତେ ହଠାତ୍ ଯଦି ଭଲ ନ ଲାଗେ କିମ୍ବା ଥଣ୍ଡା ଜ୍ୱର କିମ୍ବା କୌଣସି ପ୍ରକାରର ରୋଗ ଆସେ ପ୍ରଥମେ ମୁଁ ଘରୋଇ ଉପକରଣ ଦ୍ୱାରା ସୁସ୍ଥ ହେବା ପାଇଁ ଭଲପାଏ ହଠାତ୍ ଯେଉଁ ହଠାତ୍ ଯେଉଁ ଜିନିଷ ଦ୍ୱାରା ଭଲ ହେଇପାରେ ମୁଁ ସେଇ ଜିନିଷ ପାଇଁ ଆଗ ବ୍ୟବହାର କରେ ଯଦି ସେହି ରୋଗଟି ଯଦି ଅଧିକ ଯଦି ବେଶୀ ଜରୁରୀ ଅଟେ ତାହେଲେ ମୁଁ ଡାକ୍ଟରଖାନା ଯିବାପାଇଁ ପସନ୍ଦ କରେ କିନ୍ତୁ ମୋତେ ଜ୍ୱର କିମ୍ବା ଥଣ୍ଡା ହେଲେ ଆମ ଘରେ ମୋ ମା' କାଢ଼ା ଗରମ ପାଣି ଏହିସବୁ ଘରୋଇ ଉପକରଣ ଦ୍ୱାରା ମୋତେ ଭଲ କରିବା ପାଇଁ ଚେଷ୍ଟା କରନ୍ତି କିମ୍ବା ଝାଡ଼ା କିମ୍ବା ମୁହଁଫୁଲା ହେଲେ ଓ ଆର ଏସ୍ ପାଣି ଲେମ୍ବୁ ପାଣି ମହୁ ପାଣି ଏବଂ ତୋରାଣିରେ ଲେମ୍ବୁ ତୋରାଣିରେ ମହୁ ପକେଇ ମିଶେଇକିରି ମୋ ମା' ମୋତେ ଦିଅନ୍ତି ଯାହାଦ୍ୱାରାକି ମୋର ଝାଡ଼ା ରୋଗ କିମ୍ବା ମୁହଁ ଫୁଲା ଇତ୍ୟାଦି କମିଯାଏ ଯଦି ଏହି ରୋଗ ଏହି ଘରୋଇକରଣର ଉପରଣ ଉପକରଣରେ ଯଦି ମୋତେ ସୁସ୍ଥ ନ ହେଲି ତାହେଲେ ମୁଁ ବାଧ୍ୟ ହୋଇ ଡାକ୍ତରଖାନା ଯିବା ପାଇଁ ମୁଁ ଜରୁରୀ ମନେକରେ ଯାହାଫଳରେକି ମୁଁ ସୁସ୍ଥ ହୋଇପାରିବି ସେଥିପାଇଁ ମୁଁ ପ୍ରଥମେ ଘରୋଇ ଉପକରଣ ବ୍ୟବହାର କରେ ଅତ୍ୟାବଶ୍ୟକତା ପଡ଼ିଲେ ମୁଁ ଡାକ୍ତରଖାନା ଯିବାପାଇଁ ପସନ୍ଦ କରେ ଏବଂ ଯାଇଥାଏ ମଧ୍ୟ ତେଣୁ ମୁଁ ଘରୋଇକରଣ ଦ୍ୱାରା ବହୁତ ଉପକାରିତା ହେଇଛି ଏବଂ ଡାକ୍ତରୀ ସୁବିଧା ପାଇଁ ମଧ୍ୟ ମୁଁ ବହୁତ ଜଲ୍ଦି ଅଧିକାରୁ ଅଧିକା ସୁସ୍ଥ ହୋଇଥାଏ